ଔଷଧ ସୁଲଭ ଅଟେ ଆମେ ଯେକୌଣସି ଔଷଧ ଆମ ଅଞ୍ଚଳରେ କିଣିଥାଉ ତା'ହେଲେ ସୁଲଭ ମୂଲ୍ୟରେ ଆମେ ପାଇପାରିଥାଉ ଏବଂ ଏମିତି କେତେକ ଔଷଧ ଅଛି ଯାହାକି ଆମ ଅଞ୍ଚଳରେ ମିଳୁନାହିଁ ସେଥିପାଇଁ ଆମେ ସହରକୁ ଯିବାକୁ ପଡ଼ିଥାଏ ଏବଂ ସହରରେ ତାହା ବହୁତ ଅଧିକ ମୂଲ୍ୟ ଦେଇ ଆମକୁ ସହରରୁ ଆଣିବାକୁ ପଡ଼ିଥାଏ ମୋର ରୋଜଗାରର ରୋଜଗାର ପାଞ୍ଚ ଭାଗରୁ ଗୋଟେ ଭାଗ ଔଷଧକୁ ଔଷଧରେ ଖର୍ଚ୍ଚ ହୋଇଥାଏ ଏବଂ ଆମର ଦେହ ସବୁବେଳେ ତ ସୁସ୍ଥ ନଥାଏ ବେଳେ ବେଳେ ଅସୁସ୍ଥ ମଧ୍ୟ ହେଇଯାଇଥାଏ ଏବଂ ତାକୁ ସେହି ସମୟରେ ସୁସ୍ଥ ହେବା ପାଇଁ ଡକ୍ଟର ଚିକିତ୍ସା ଏବଂ ଔଷଧ ଔଷଧପତ୍ରରେ ଖର୍ଚ୍ଚ କରିବା ଖର୍ଚ୍ଚ କରିବା ପାଇଁ ଆମେ ମୋ ମୋ ରୋଜଗାରର ଗୋଟିଏ ଭାଗ ମୁଁ ଔଷଧ ପାଇଁ ସଞ୍ଚୟ କରି ରଖେ ଏବଂ ଅନ୍ୟ ସବୁ ନିଜର ଦୈନନ୍ଦିନ ଜୀବନରେ ବ୍ୟବହୃତ ସମସ୍ତ ସାମଗ୍ରୀ ପୋଷାକ ଖାଦ୍ୟ ପାଇଁ ମୁଁ ବ୍ୟବହାର କରିଥିବା ଖର୍ଚ୍ଚ କରିଥାଏ